ହ୍ୟାଲୋ ଆଜ୍ଞା

ଗ୍ରାମାସିନ୍ ପକେଇଲେ ହବ ପାଉଁଶ ଦେହରେ ଏ ଅଧିକା କି ତାକୁ ଗୋଳେଇକି ସବୁଆଡ଼େ ଛିଞ୍ଚି ଦେବ ଅଧିକାକିରି ପକେଇକି ତାକୁ ଗୁଳେଇକି ତାକୁ ଛିଞ୍ଚିଦେବେ

ଆଜ୍ଞା ରାସାୟନିକ ସାର ଅଛି ଖତ ନେଉଟିଆ ଶାଗ ପକାଅ ୟୁରିଆ ୟୁରିଆ ସାର ଟିକିଏ ପକାଅ ଆମ ଦୋକାନଠିକି ଏଠିକି ଆସିଲେ ସବୁ ବୁଝିବାଝିକି ନେଇକି ଯିବେ ସକାଳୁ ଦଶରୁ ରାତି ଏଗାରଟା ଯାଏଁ ଆଜ୍ଞା ନାଇଁ କିଛି ହବନି ଦୁଇଶହ କୋଡ଼ିଏ ପ୍ୟାକେଟ୍ ଶହେ ଅଶି ଆଜ୍ଞା ତାକୁ ମେଶିନ୍ରେ ପାଣି କରିକି ଦେଇକି ସ୍ପ୍ରେ କରିଦେଲେ ସେ ଘାସ ଯାହାଥିବ ମରିଯିବ ନାଇଁ କିଛି ହବନି ଆପଣ ଆସନ୍ତୁ ଆମ ଦୋକାନ ଠେଇକି ସବୁ ବୁଝି ଦେଇକି ଯିବେ ଦୁଇ ଠିପି ମିଶେଇବେ ଆଜ୍ଞା

ଆମ ଦୋକାନରେ ଅଛି